ଭାରତୀୟ ଗଣମାଧ୍ୟମ ବିଷୟରେ ମୁଁ ଭଲ ଭାବରେ ଜାଣିଛି କି ଖବର ପ୍ରାସଙ୍ଗିକ ଏବଂ ସଠିକ୍ ତଥ୍ୟ ଦେଖାଏ ଏ କିଛି ପ୍ରସିଦ୍ଧ ଖବରକାଗଜ ଏବଂ ନ୍ୟୁଜ୍ ଚ୍ୟାନେଲ୍ ବିଷୟରେ ଜାଣିଛେ ସେଗୁଡ଼ିକ ହେଲା ଓଟିଭି ଅର୍ଗସ୍ ମୋରସମିଆ ଆଉ ନ୍ୟୁଜ୍ ନ୍ୟୁଜ୍ ନ୍ୟୁଜ୍ ସେଭେନ ଏମାନଙ୍କ ଏଇମାନେ ସମସ୍ତେ ଗୋଟି ଗୋଟିଏ ସତ୍ୟ ଉପରେ ଲୋକଲୋଚନକୁ ଆଣିବା ପାଇଁ ଏମାନେ ବହୁତ ଚେଷ୍ଟା କରନ୍ତି ଏବଂ ଭିତରେ ଥିବା ସମସ୍ତ ପ୍ରସଙ୍ଗ ଗୁଡ଼ାକ ଲୋକଲୋଚନକୁ ଆଣନ୍ତି ସବୁଠାରୁ ସୋସିଆଲ ମିଡ଼ିଆ ହେଲା ଓଟିଭି ଅର୍ଗସ୍ କନକ କନକ ନ୍ୟୁଜ୍ ଏସବୁ ଦ୍ୱାରା ମୁଇଁ ଭଲ୍ ଭାବେ ସବୁ ଜାଣି ପାର୍ସି ଦୂର ଦୂର ଦେଶାନ୍ତରର ଖବର ଗୁଡ଼ିକ ପହଞ୍ଚାଇବାରେ ଏଇ ନ୍ୟୁଜ୍ ଚ୍ୟାନେଲ୍ ମାଧ୍ୟମରେ ସବୁ ଜାଣି ହେସି ଆଉ ଏହାଦ୍ୱାରା ଲୋକ ସମସ୍ତେ କିିଛି ନ ନ ଜଣିଲା ଜିନିଷ ଗୁଡ଼ାକ ସବୁ ଜାଣିପାରିଛନ୍ ଆରୁ ଦେଶ ବିଦେଶର ଖବର ହେଲା ସବୁ ଏହା ଆମର୍ ନ୍ୟୁଜ୍ ଚ୍ୟାନେଲ୍ ମାଧ୍ୟମରେ ଜାନିସି ଏଥିର୍ ଲାଗି ମୁଇଁ ପ୍ରତ୍ୟେକ ନ୍ୟୁଜ୍ ଚ୍ୟାନେଲ୍ କେ ଦେଖ୍ବାର୍ ଲାଗି ଭଲ୍ ଲାଗ୍ସି ଆର୍ ଏସବୁ ଯାହା ସଠିକ ଜିନିଷ ଗୁଡ଼ିକ ବାହାରି ପାର୍ସି